ଅସାଧାରଣ ସନ୍ତରଣ ପ୍ରଶିକ୍ଷଣ ପଦ୍ଧତି ମୁଁ ବିଭିନ୍ନ ଥର ଚେଷ୍ଟା କରିଛି ବେଳେ ବେଳେ କ'ଣ ହୁଏ କିଛି କିଛି ନୂଆ ଶିଖିବା ବି ଦରକାର ଆମେ ପହଁରିବା ସମୟରେ ଯଦି ଯୋଗ ହିସାବରେ ରହିକି ଆମେ ସନ୍ତରଣ କରିବା ନିଶ୍ଚିନ୍ତ ଭାବରେ ଏହା ଶରୀର ପାଇଁ ବହୁତ ଭଲ ପ୍ରଭାବ ପକାଏ ଏବଂ ରକ୍ତ ସଞ୍ଚାଳନ ହେଉ ଏବଂ ବିଭିନ୍ନ ପ୍ରକାର ସମୟରେ ଆମେ ବହୁତ ସମୟ କେତେ ସମୟ ନିଶ୍ଵାସ ବନ୍ଦ କରିକି ପାଣି ଭିତରେ ରହିପାରିବା ଏହା ମଧ୍ୟ ଯୋଗ ବି ଶିଖିବାକୁ ମିଳେ ପାଣି ଭିତରେ ବୁଡ଼ିଗଲା କୌଣସି ଅସୁବିଧାରେ ପଇଲେ କି କୌଣସି ବୁଡ଼ିଗଲେ କେତେ ସମୟ ଆମେ ପାଣି ଭିତରେ ବୁଡ଼ିକି ରହିପାରିବା ବିନା ନିଶ୍ଵାସ ବନ୍ଦ କରିକି ଏସବୁ ଯୋଗ ପଦ୍ଧତିରେ ସନ୍ତରଣ କଲେ ଏସବୁ ଶିକ୍ଷା ମିଳିଥାଏ